ମୋର ପ୍ରିୟ ଋତୁ ବର୍ଷା ଋତୁ କାରଣ ଏହି ଋତୁରେ ଚାରିଆଡ଼େ ଦେଖିବାକୁ ସବୁଜମୟ ଦେଖାଯାଇଥାଏ ପୋଖରୀ ନଈ ନାଳ ଜଳାଶୟ ଇତ୍ୟାଦି ସବୁ ଜଳରେ ପରିପୂର୍ଣ୍ଣ ହୋଇ ରହିଥାଏ ବେଙ୍ଗର କେଁ କଟର ଓ ବର୍ଷା ଜଳର ଠୋପା ମନକୁ ହୃଦୟ ସ୍ପର୍ଶୀ ଲାଗିଥାଏ ଗାଁ ଦାଣ୍ଡରେ ବର୍ଷା ପାଣି ରେ କାଗଜ ଡ଼ଙ୍ଗା ଭସେଇବାକୁ ବହୁତ ଭଲ ଲାଗିଥାଏ ତେଣୁ ବର୍ଷା ଋତୁ ମୋର ବହୁତ ପସନ୍ଦ ହୋଇଥାଏ